ପୁରୀ ଜିଲ୍ଲା ତ ଚାନ୍ଦୁଆ ପ୍ରସିଦ୍ଧ ସେମିତି ଚାନ୍ଦୁଆ ପ୍ରସିଦ୍ଧ ମାନେ ପୁରୀ ଜିଲ୍ଲାରେ ଚାନ୍ଦୁଆ ଯେହେତୁ ପିପିଲିରେ ତିଆରି ହୁଏ ଲୋକମାନେ ତିଆରି କରନ୍ତି ଅନ୍ୟ ଦେଶକୁ ଯାଇପାରେନି ଏବେ ହେଉଛି ଗାଡ଼ିଘୋଡ଼ାର ସୁବିଧା ହେଇଗଲାଣି ଆମ ରାମ ମନ୍ଦିର ତିଆରି ହେଲା ଆମର ଏଇ ପୁରୀ ଜିଲ୍ଲାରୁ ଚାନ୍ଦୁଆ ଗଲା ତା'ପରେ ପୁରୀଜିଲ୍ଲାରେ ହରିରାଜପୁରରେ ଅଛି ଗୋଟେ ହସ୍ତଶିଳ୍ପୀ ସେଠିବି ମାନେ ଇଏ ସୁନ୍ଦର କାରୁକାର୍ଯ୍ୟ କାରୁକାର୍ଯ୍ୟ ପୁରୀ ଜିଲ୍ଲା ଗୋଟେ ହେଉଛି କାରୁକାର୍ଯ୍ୟରେ ପରିଣତ ପରିଣତ ଚାନ୍ଦୁଆ ହେଲା ପୁରୀ ଜିଲ୍ଲାର ପ୍ରସିଦ୍ଧ ପ୍ରସିଦ୍ଧ ମାନେ ଚାନ୍ଦୁଆ ବୁଣା ହୁଏ ବୁଣାକାରମାନେ ବୁଣନ୍ତି କିନ୍ତୁ ଯେହେତୁ ସେ ପ୍ରସିଦ୍ଧ ଆମେ ସେଇ ଚାନ୍ଦୁଆରୁ ଆମେ ପରିବାର ପୋଷା ହୁଏ